ହଁ ମୁଁ ତ ମୋ ଘରେ କିଛି ରୋଷେଇ ଶିଖଥିଲି ମୋ ବୋଉ ବି ଭଲ ରୋଷେଇ ଆସେନି ଆଉ ସି ସିଏ ଖାଲି ଭାତ ଡାଲି ଏ ଭଜା ଏୟା ସବୁ କରେ ଆଉ ମୁଁ ତା'ଠାରୁ ଏୟା ଶିଖିଥିଲି କିନ୍ତୁ ଆସିକି ଶାଶୁଘରେ ବିଭିନ୍ନ ପ୍ରକାର ରୋଷେଇ ଶିଖିଲି ରୋଷେଇ ମୋତେ ଭଲ ରୋଷେଇ କରିଆସେ ଆଉ ମୁଁ ମାଛ ତରକାରୀ ବି କରିପାରେ ମାଛ ତରକାରୀ କରିପାରେ ଆସ୍ତେ ଆସ୍ତେ ଶିଖିକି ସବୁ ରୋଷେଇ କରେ ଆଉ କଷାକଷି ତରକାରୀ ଭଜା ଡାଲି ଏସବୁ ରୋଷେଇ ମୋତେ ଭଲ ଆସେ ମୋ ଶାଶୁଠୁ ମୁଁ ମନକୁ ବହୁତ ଆଇଡ଼ିଆ ଖର୍ଚ୍ଚ କରିକିରି କରିଛି ଶିଖିଛି ପ୍ରଥମେ ରୋଷେଇ ଶିଖିଲା ପରେ କେତେପ୍ରକାର ରୋଷେଇ ଯାହା ସବୁ କହିବ ମୋତେ ସବୁ ରୋଷେଇ ଆସେ ମୁଁ ମୁଁ ବୋଉଠୁ ତ ଶିଖିନଥିଲି ମୋ ବୋଉକୁ ଏତେ ରୋଷେଇ ଆସେନି ଶାଶୁକୁ ବି ଆସେନି ଆଉ ଯେଉଁମାନେ ସବୁ କରନ୍ତି ମୁଁ ଦେଖିକି ତାଙ୍କଠୁ କି ରୋଷେଇ ଭଲ ଶିଖିଥିଲି ଶିଖି ସାରିକି ମୁଁ କଲି ଆଉ ସବୁ ରୋଷେଇ ଆଉ କୋବି ତରକାରୀ ପନିର ତରକାରୀ ଆଉ ମାଛ ତରକାରୀ ଚିକେନ୍ ମଟନ୍ ଆଉ ଏଇସବୁ ରୋଷେଇ ଆସେ ଆଉ ଏସବୁ ରୋଷେଇ କରିଛି ଆଉ ଡାଲମା କଷାକଷି ତରକାରୀ ପୋଟଳ ଆଳୁ ତରକାରୀ ପନିର ତରକାରୀ ଏଇସବୁ ପରେ ଆଉ